ହଁ ଭାଇ ଆସିଲ ଆସ ଭଲ ଅଛନ୍ତି ନା ଆଉ କ'ଣ କ'ଣ ଦରକାର କୁହ କ'ଣ ଦବା କୁହ କେଉଁ ସାଇକେଲ୍ ଦେବା ଏଇଟା କି ଏଇଟା ତିନି ହଜାର ପାଞ୍ଚ ସାରେ ହେ ପୁରା ଷ୍ଟ୍ରଙ୍ଗ ଅଛି କିଛି ଅସୁବିଧା ନାହିଁ ହେଲା ଆପଣ ଯଦି ନେବେ ବିଭିନ୍ନ ପ୍ରକାର ଟାଇପ୍ର ହିରୋ ହଁ କୁହନ୍ତୁ ଠିକ୍ ଅଛି ଏଇଟା ନହେଲେ ଆମର ସାଇକେଲ ବାଇସାଇକେଲ ର ଗୋଟେ ଅଛି ମଡ଼େଲର ଗୋଟେ ଭଲ ମଡ଼େଲର ସେଇଟା ନେଇଦେବେ ହିରୋହୋଣ୍ଡା ଏକ୍ସ ଏଲ୍ ହଉ ଏଇ ଶୁଣ ଲେଡିଜ୍ ପାଇଁ ଲେଡିଜ୍ ସାଇକଲ ଅଛି ପୁଅ ଛୋଟ ଛୁଆମାନଙ୍କ ପାଇଁ ଗୋଟେ ଭଲ ଭଲ ସାଇକେଲ ଗୁଡ଼ାକ ଅଛି ଆଉ ଆପଣଙ୍କ ପାଇଁ ବୋଲି ଖାସ୍ କରି ମୋଟା ଦେଖନ୍ତୁ ଏଇ ଏଇ ଯେଉଁ ସାଇକେଲ ମୋଟା ଯେଉଁ ଆମର ଟାୟାର୍ ଅଛି ଭଲ ଗଡ଼ିବ ହେଲା ଆମ ଆପଣ ଯେତେ ସ୍ପିଡ଼ ନେଲେବି ଆପଣଙ୍କୁ କମ୍ଫଟେବୁଲ୍ ସେତେ ହାଲକା ହେବ ନାହିଁ ସେତେ ଆପଣଙ୍କୁ ବୋଇଲେ ହଲଚଲ କରିବ ନାହିଁ କମ୍ଫଟେବୁଲ୍ ଲାଗିବ ଆପଣ ଯେତେ ମୋଡ଼ିଲେ ବି ଆପଣଙ୍କୁ ପୁରା ମଜବୁତ ଥିବ ତା ଯେଉଁଠି ବ୍ରେକ୍ ଧରିବେ ସେଇଠି ପୁରା ଷ୍ଟ୍ରଙ୍ଗରେ ଧରିବ ସେମିତି ପ୍ରକାର ଭଲ କ୍ୱାଲିଟି ଗୁଡ଼ାକ ଅଛି ସବୁ ଜାଗାରେ ହେଲା ବ୍ରେକ୍ ରେ ଅଛି ହାଣ୍ଡେଲ୍ ରେ ଅଛି ତା'ପରେ ଆପଣଙ୍କର ବସିବା ପାଇଁ ଯେଉଁ ସିଟ୍ କମ୍ଫଟେବୁଲ୍ ପୁରା ସ୍ମୁଥ୍ ଅଛି ହେଲା ଏଇଟା ଦେଖନ୍ତୁ ଭଲ ଅଛି ନା ଏଇଟା ସାଇକେଲ୍ଟା ଭଲ ଅଛି ଯେ ଟିକେନାକୁ ତା'ର ଏଇଟା ସାତ ହଜାର ପାଞ୍ଚ ଆଜ୍ଞା ଯେମିତି ମଜବୁତ ସେମିତି ପଇସା ବି ଆର ଦେଖନ୍ତୁ ଆପଣ ସବୁବେଳେ ଆମ ପାଖକୁ ଆସୁଛନ୍ତି ଚିହ୍ନା ପରିଚୟ ଲୋକ ଦରକାର ପଡ଼ିଲେ ପାଞ୍ଚ ଦଶ କମାଇବା କିଛି ମନା ନାହିଁ ଆପଣ ଆଗ ପସନ୍ଦ କରନ୍ତୁ ତ ଆପଣ କେଉଁ ସାଇକେଲ ନେବେ ସେଇଟା ଦେଖନ୍ତୁ ଦେଖିଲା ପରେ ଆପଣ ଅନୁସାରରେ ଆପଣଙ୍କୁ ପସନ୍ଦ ଯେତେ କ'ଣ ଡିସକାଉଣ୍ଟ କରାହବ ମୁଁ କରିବି ଆରେ ଆପଣ ଆମର ନିଜ ଲୋକ ଆପଣଙ୍କୁ ଆମେ ଆଉ କ'ଣ ମନ ଦୁଃଖ କରାଇବୁ ନା କ'ଣ ହଉ ଆପଣ ଚଏସ୍ କରନ୍ତୁ ଏଇ ତିନିଟା ସାଇକେଲ ଅଛି ଏଇ ତିନିଟା ଭିତରେ ଆପଣ କେଉଁଟା ନେବେ କୁହନ୍ତୁ ଆର ଅଲଗା ଅଲଗା ପ୍ରାଇସ୍ ଅଛି ତିନିଟା ହଁ ଏଟା ହଉଚି ସାତ ହଜାର ପାଞ୍ଚ ଆପଣଙ୍କ ପାଇଁ ବୋଲି ସାତ ହଜାର ପାଞ୍ଚ ବୁଝିଲେ ନା ନାଇଁ ଆଉ ଏ ସାତ ହଜାର ପାଞ୍ଚ ବିକିବା ଦିନ ନାହିଁ ଆଜି କାଲି ବୁଝିଲେକି ଏ ଆପଣକୁ ଖାସ୍ କରି ଆପଣକୁ ପାଞ୍ଚ ହଜାର ଦେବେ ଏ ସେମିତି ହେଲେ ଏଇଟା ଏ ସାଇକେଲ ନେଇଯାଉନ ପାଞ୍ଚ ହଜାରରେ ଭଲ ଅଛି

ଆଜିକାଲି ଦୁନିଆରେ ଏତେ ପ୍ରାଇସ୍ ଭିତରେ ଏତେ ସବୁ ପେଟ୍ରୋଲ୍ ବଢ଼ିଲା ଟ୍ରାଭେଲ୍ ଯିବା ଆସିବା ରେଟ୍ ବଢୁଛି ସବୁ ପ୍ରକାର ଜିନିଷ ରେଟ୍ ବଢ଼ୁଛି ସେଇଟା ସାଇକେଲର କ'ଣ ମୂଲ୍ୟ ଥିବ କି ସାର୍ ସବୁ ତ ବଢୁଛି ଆଉ ଆପଣ ସେନ୍ତି କହିଲେ ହବ କି ପାଞ୍ଚ ହଜାର ସାଇକେଲ ମିଳିବ କି ପାଞ୍ଚ ହଜାରରେ ଏ ଅଲିଆ ଗଦାରେ ଥିବା ସାଇକଲ ବି ପାଞ୍ଚ ହଜାରରେ ମିଳିବ ନାହିଁ ହଁ ଯେ ଭଲ ସାଇକେଲ ଦରକାର ଆଉ କମ୍ ପଇସାରେ ଦରକାର ବୋଇଲେ କେବେ ଆପଣ ସାଇକେଲ କିଣିବା ପାଇଁ ଆସିନାହାନ୍ତି ବୋଧେ ଆପଣ ଟିକେ ଟାଇମ୍ପାସ୍ କରିବା ପାଇଁ ଆସିଛନ୍ତି ବୋଧେ ଆପଣ ଥରେ ନିଅନ୍ତୁ ସାତ ହଜାର ପାଞ୍ଚ କିଛି ନାଇଁ ବୁଝିଲେକି ନାଇଁ ସାତ ହଜାର ପାଞ୍ଚ ଆପଣ ନିଜ ଲୋକ ବୋଲି ଦଉଛି କିଛିନାହିଁ ଆପଣ ଧରିନିଅନ୍ତୁ ବ୍ୟବହାର କରନ୍ତୁ ତା'ପରେ ଆର କ୍ୱାଲିଟି କ'ଣ ଜାଣିବ ହେଲା ଗୋଟେ ଗୋଟେ ସାଇକେଲ ଅଛି ସେ ମାସେ ଭିତରେ ଚଳାଇଲା ପରେ ତା'ର ହାଣ୍ଡେଲ୍ ବଙ୍କା ହେଇଯାଉଛି ତା'ର ପେଡ଼ାଲ୍ ଭାଙ୍ଗି ଯାଉଛି ତା'ର ସିଟ୍ କଭର୍ ଠିକ୍ ରହୁ ନାହିଁ ଏ ସାଇକେଲ ପୁରା ଷ୍ଟ୍ରଙ୍ଗ ମୁଁ ଲେଖିଦେଉଛି ଛଅ ମାସ ବର୍ଷ ପାଯ୍ୟନ୍ତ କିଛି ହବନି ହେଲା କ'ଣ ଆଜ୍ଞା ଆମ ମଣିଷର ୱାରେଣ୍ଟି ନାହିଁ ୟାର ପୁଣି ସାଇକେଲର ଗ୍ୟାରେଣ୍ଟି ଥିବ ବୋଲି କ'ଣ ମାନେ ଅଛି କୁହନ୍ତୁ ନାଇଁ ସାର୍ ହବ ନାହିଁ ସେତିକି ବୋଇଲେ ହବ ନାହିଁ ବେଶୀ ଏତେ କମ୍ ହବ ନାହିଁ ହଉ ଠିକ୍ ଅଛି ଗହଳି ଅଛି ଆମର ବି ଅନ୍ୟ ବେପାର ବି ଅଛି ଦେଖନ୍ତୁ ଆପଣ ନେବାର ଇଚ୍ଛା ବୋଲି ନିଅନ୍ତୁ ନହେଲେ ଆସନ୍ତୁ ସିନା ହେଲା ହଉ ହଉ ହଉ ଧନ୍ୟବାଦ